ହ୍ୟାଲୋ ଆଜ୍ଞା କେଉଁ କମ୍ପାନୀର ଚପଲ ନେବେ ମ୍ୟାଡ଼ମ ଆମ ଦୋକାନରେ ସବୁ କମ୍ପାନୀର ଚପଲ ଅଛି ଭିକେସି ପାରାଗନ ରିଲାକ୍ସୋ ଅଜନ୍ତା ସବୁ କମ୍ପାନୀର ଅଛି ଆପଣ କେଉଁ କମ୍ପାନୀର ୟୁଜ୍ କରନ୍ତି ଆଜ୍ଞା ଦେଖନ୍ତୁ ପାରାଗନର ସ୍ଳିପର୍ ଚପଲ ଅଛି ଯେଉଁଟା କି ଦେଢ଼ଶହ ରୁ ଦୁଇ ଶହ ଟଙ୍କା ଆସିବ ଆଉ ଭିକେସି ଆଉ ରିଲାକ୍ସୋର ସେମିତି ଚପଲ ଆସିବ ଆଉ ହିଲ୍ ଚପଲ ଆସିବ ଏଇଟା ତିନିଶହ ରୁ ଚାରିଶହ ଟଙ୍କା ଲେଖାଏଁ ପଡ଼ିବ ହଁ ଆମର ଦୋ ଅଧିକ ହେଲେ ମଧ୍ୟ ସେଇଟା କମ୍ପାନୀ ମାଲ ମ୍ୟାଡ଼ମ ଏଥିରେ ଲଙ୍ଗ ଲାସ୍ଟିଂ ଯିବ ଏଇଟା ସବୁ

ଆଉ ଗୋଟିଏ ଦେଖନ୍ତୁ ଏଇଟା ଗୋଟିଏ ସେଥିରେ ଦେଖନ୍ତୁ ଏଇଟା ଗୋଟିଏ ବେଶି ବହୁତ ପପୁଲାର ମଡ଼େଲ ଏଇଟା ଗୋଟିଏ ଏଇଟା ତିନିଶହ ପଚାଶ ଟଙ୍କା ପଡ଼ିବ ଆଉ ପନ୍ଦର ପେରସେଣ୍ଟ ଡିସକାଉଣ୍ଟ ଅଛି ନାଁ ମ୍ୟାଡ଼ମ ଆପଣ ଯଦି ନେବେ ଯଦି ନେବେ ଦଶ କୋଡ଼ିଏ କାଟି ଦେବା ନାଇଁ ମ୍ୟାଡ଼ମ ଏଇଟା ଏଇଟା କମ୍ପାନୀ ମାଲ ଭଲ ଜିନିଷ ବୋଲି ଏଇଟା ରେଟ୍ ଅଛି ଆପଣ ଯଦି ଲୋକାଲ୍ ମାଲ୍ ନେବେ ବୋଲେ ତ ଏଇଟା ପଚାଶ ଶହେ ଟଙ୍କା କାଟି ହେବ କ'ଣ କହିଲେ ଦୁଇଶହ ଟଙ୍କା ଦେଢ଼ଶହ ଟଙ୍କା ଶହେ ଟଙ୍କା ଆଉ ଯଦି ଦି ସେଟ୍ ନେବେ ଶହେ କୋଡ଼ିଏ ହେବ ଗୋଟିଏ ସେଟ୍ ନେଲେ ଶହେ କୋଡ଼ିଏରେ ହେବନି ମୋର ଲସ୍ ହୋଇଯାଉଛି କିଣା କମ ବୋଧେ ହେବନି ଆପଣ ଯଦି ଦୁଇ ସେଟ୍ ଚପଲ ନେବେ ଶହେ କୋଡ଼ିଏ ଟା ଟଙ୍କାରେ ହୋଇଯିବ ଯଦି ଆପଣ ଗୋଟିଏ ସେଟ୍ ନେବେ ଶହେ କୋଡ଼ିଏ ଟଙ୍କାରେ ହେବନି କିଣା ଦାମ ଅଧିକା ହେବ କଣ କରିବା ମ୍ୟାଡ଼ମ କମ୍ପାନୀରେ ତ ସେଇଭଳିଆ ରେଟ୍ ଆସୁଛି ଆପଣ କମ୍ ରେ ଦେଲେ ସିନା କମ୍ ରେ ଦେବୁ ନା ନା ଆମେ ଏବେ ରିସେଣ୍ଟଲି ରେଟ ବଢ଼ିଯାଇଛି ଯଦି ପୁରୁଣା ମାଲ ଥିବ ଦୁଇଶହ ତିନିଶହ ଟଙ୍କାରେ କିନ୍ତୁ ନୂଆ ମାଲ ହେଲେ ସେମିତି ଦେଇପାରିବାନି ଆମର ତ ପ୍ରଡକ୍ଟ ରହୁନି ସାଙ୍ଗେ ସାଙ୍ଗେ ବିକ୍ରି ହେଇଯାଉଛି ସେଥିପାଇଁ ଟିକେ ଅଧିକା ରେଟ ଅଛି ଯଦି ପୁରୁଣା ମାଲ ଥାନ୍ତା ଦେଇଦେଇଥାନ୍ତୁ ହଁ ଭଲ ହେଉଛି ଆପଣ ଯେଉଁଟା କହିବେ ସେଇଟା ନେବେ ଦେଖନ୍ତୁ ଏଠି ହଁ ହଁ ଦେଖନ୍ତୁ ଆପଣ ଦେଖନ୍ତୁ ପିଙ୍କ କଲର ଗୋଟିଏ ଅଛି ଅରେଞ୍ଜ କଲର ଅଛି ରେଡ୍ କଲର ଅଛି ଆଉ ପାଞ୍ଚୋଟି ଭେରାଇଟିର ଅଛି ଆପଣ ଗୋଟିଏ ଚଏସ୍ କରନ୍ତୁ କିଛି ହେବନି ଛଅ ମାସ ଯିବ ନିଶ୍ଚୟ ଭଲ ପଡ଼ିବ ଏଇଟା ଛଅ ମାସର ଗ୍ୟାରେଣ୍ଟି ଅଛି ଆପଣ ସେ ଲୋକାଲ କମ୍ପାନୀର ନେଉଥିବେ ସେଥିପାଇଁ ସିଲ ହେଉଥିବ ଆମର ତ ସବୁ କମ୍ପାନୀ ମାଲ ମୋବାଇଲ କୌଣସି ରିଯେକସନ ଆସୁନାହିଁ ତୁମେ ଏପର୍ଯ୍ୟନ୍ତ କୌଣସି ରିଯେକସନ୍ ଦେଖିନୁ ଆପଣ ଥରେ ବ୍ୟବହାର କରନ୍ତୁ ତାପରେ ନେଷ୍ଟ ଟାଇମ ଦେଖିବେ ଯଦି କୌଣସି ଅସୁବିଧା ହେଲା କହିବେ ଆମକୁ ହେଉ ମ୍ୟାଡ଼ମ ହେଉ ମ୍ୟାଡ଼ମ ନିଅନ୍ତୁ ଏଇଟା ଚାରିଶହ ଟଙ୍କା ପଡ଼ିବ ହଁ ପନ୍ଦର ପାଞ୍ଚ ଡିସକାଉଣ୍ଟ ହୋଇକରି ତିନିଶହ କୋଡ଼ିଏ ପଚିଶ ହୋଇକି ଏମତି ଆସିବ ଆଉ ହଉ ଠିକ ଅଛି ନିଅନ୍ତୁ ହଉ ଠିକ୍ ଅଛି ମ୍ୟାଡ଼ମ ନିଅନ୍ତୁ